ବୌଦ୍ଧ ଜିଲ୍ଲାରେ ବହୁତ ଗୁଡ଼ିଏ ସ୍ଥାନ ସଂରକ୍ଷଣ କରିବା ପାଇଁ ଏବଂ ପରିବେଶ କୁ ଭଲ ଭାବରେ ରଖିବା ପାଇଁ ବହୁତଗୁଡ଼ିଏ ପଦକ୍ଷେପ ନିଆଯାଇଛି ଯେମିତିକି ପରିବହନ କ୍ଷେତ୍ରରେ ରାସ୍ତାରେ ଦୁଇ କଡ଼ରେ ଗଛ ଲଗାଯାଉଛି ଏବଂ ସେଇ ଗଛଗୁଡ଼ିକ ସୌନ୍ଦର୍ଯ୍ୟ ଦିଶିବା ସହିତ ଆମର ପରିବେଶର ସନ୍ତୁଳନ କରୁଛି ଏବଂ ଇକୋସିଷ୍ଟମକୁ ମଧ୍ୟ କଣ୍ଟ୍ରୋଲରେ ରଖୁଛି ତାପରେ ବହୁତ ଗୁଡ଼ିଏ ସ୍ଥାନରେ ପାର୍କ ମଧ୍ୟ କରାଯାଉଛି ଯଦ୍ଵାରା କି ଏଣ୍ଟେରଟେନମେଣ୍ଟ ହେବା ସହିତ ସେଇ ପାର୍କରେ ଲଗାଯାଇଥିବା ଗଛ ମାନଙ୍କ ଦ୍ୱାରା ଆମ ଇକୋସିଷ୍ଟମର ବାଲାନ୍ସ ହେଉଛି ଏବଂ ସେଇଟା ବହୁତ ସୌନ୍ଦର୍ଯ୍ୟ ମଧ୍ୟ ଦେଖାଯାଉଛି ତାପରେ ଆମର ସ୍ଵେରେଜ ଟ୍ରୀଟମେଣ୍ଟ ପ୍ଲାନ ମାନେ ଯେମିତି ଆମର ନିଜସ୍ଵ ଜମିରେ ଆମେ ନିଜେ ବହୁତ ଗୁଡ଼ିଏ ଗଛ ଲଗାଇବା ଯାହାକି ସେଇଟା ଗୋଟିଏ ଦର୍ଶନୀୟ ସ୍ଥାନ ମଧ୍ୟ ହେବ ଆଉ ଯଦ୍ଵାରା ଆମେ ତାକୁ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ଦେଖାଯିବ ଏବଂ ପରିବେଶଟା ସନ୍ତୁଳନ କରିକି ସେଇଟା ଆମ ଇକୋସିଷ୍ଟମକୁ କଣ୍ଟ୍ରୋଲରେ ମଧ୍ୟ ରଖିଥାଏ